ଆମେ କଣ୍ଟନ ବଗିଚା କରିଛୁ ଆମେ କଣ୍ଟନ ବଗିଚା ଘର କଣ୍ଟନ ଭିତରେ ଆମ ବଗିଚା ତ ବାଡ଼ିରେ କଲେ ଅସୁବିଧା ହୁଏ ଆମର ଗୋରୁ ଗାଈ ଖାଇ ଖୁଆଇ ଦିଅନ୍ତି କେମିତି ବାଡ଼ି ଘର ଭାଙ୍ଗି ଦେଇକି ପଶିଯାଆନ୍ତି ସେଟା କଲେ ଟିକେ ଜଗାରଖି ଅଧିକ କରିବାକୁ ପଡ଼ିବ କିନ୍ତୁ ଛାତ ଉପରେ ଆମେ ଚାଷ କରୁ କଣ୍ଟନ ଫୁଲ ବ ବଗିଚା କଲେ ଉପରେ ଆମର ଗୋରୁ ଗାଈର ନିରାପଜା ରୁହନ୍ତି ଭଲ ବଢ଼େ ଭଲ ବି ଗଛ ହୁଏ ଟିକେ ଖରା ହେଲେ ଅଧିକ ଛାଇ କି ଆଣୁ ଫୁଲ ଗଛ ଲଗାଉ ପନିପରିବା ସବୁ କରୁ କଦଳୀ ବାଇଗଣ ବାଇଗଣ ବିଲାତି କୋବି କଲେ ବଗିଚାରେ ତ ଭଳ ଭଲ ହୁଏ ଚାଷ ବି ଭଲ ହୁଏ ବଗିଚା କଲେ ଆଉ ଫୁଲ ଗଛ ହେରା ଭଲ ବଢ଼େ ଏଇ ସବୁ ଅସୁବିଧା ସୁବିଧା ହୁଏ ଆଉ